ଆଉ ମୋର ଗୋଟେ ଦୁଇ ଏକର୍ ଜାଗା ଅଛି ଆଉ ସେ ଜାଗାକୁ ମୁଁ ଯେତେବେଳେ ବି ଦେଖୁଛି ତ ମୋର ସବୁବେଳେ ମୋର ଗୋଟେ ସେ ଜାଗାକୁ ନେଇକରି ମୋର ଗୋଟେ ସ୍ୱପ୍ନ ଅଛି ତ ଭବିଷ୍ୟତରେ ମୁଁ ତାକୁ କେମିତି କ'ଣ କରିବି ତ ମୋର ଗୋଟେ ଇଚ୍ଛା ଅଛି ଭବିଷ୍ୟତରେ ତ ଦୁଇ ଏକର୍ ଜାଗା ଭିତରୁ ଯେଉଁ ପଚାଶ ପରସେଣ୍ଟ ଜାଗା ଭିତରୁ ମୋ ରହିବ ସେ ପଚାଶ ପରସେଣ୍ଟରେ ମୁଁ ଗୋଟେ ପୋଖରୀ ଗୋଟେ ଖୋଳେଇବି ଆଉ ସେଠି ମାଛ ଚାଷ କରିବି ଆଉ ମାଛ ଚାଷ କରି ମଧ୍ୟ ସେଠି ବି ମୋର ଦୁଇ ପଇସା ଇନକମ୍ ହେଇଯିବ ଆଉ ମୋର ବହୁତ ଇଚ୍ଛା ମୋର ପିଲାଟି ଦିନରୁ ମୋର ଗୋଟେ ଇଚ୍ଛା ଯେ ଜମିରେ ସଜନା ଗଛ ଆଉ ଅମୃତଭଣ୍ଡା ଗଛ ଆଉ ଲେମ୍ବୁ ଗଛ ଏ ତିନିଟା ଗଛ ଲଗେଇବା ପାଇଁ ମୋର ବହୁତ ଇଚ୍ଛା ତ ତିନିଟା ଗଛ ମୁଁ ଲଗେଇବି ସଜନା ଗଛ କେତେଟା ଲେମ୍ବୁ ଗଛ କେତେଟା ଆଉ ଅମୃତଭଣ୍ଡା ଗଛ ସେଠି ଲଗାଇଲା ପରେ ବାକି ଯାହା ଜାଗା ରହିଛି ଆଉ ସେ ଜାଗାକୁ ବାଡ଼ ବୁଜିଦେଇ ଋତୁକାଳୀନ ଚାଷ ଯାହା ମଧ୍ୟ ଋତୁକାଳୀନ ଚାଷ ଅନୁସାରେ ଶୀତ ସମୟରେ ସେଇପ୍ରକାର ଚାଷ ଖରାଦିନିଆ ଚାଷ ଏମିତି ବିଭିନ୍ନ ପ୍ରକାର ପନିପରିବା ଚାଷ କରିବାବାଟା ଏଇଟା ମୋର ସ୍ୱପ୍ନ ତ ଏମିତି ଗୋଟେ ଫାର୍ମ ବନାଇବାଟା ମୋର ଗୋଟେ ଲକ୍ଷ୍ୟ ଅଛି